ହ୍ୟାଲୋ କିଏ କହୁଥିଲେ ଆଜ୍ଞା କେତେ କ'ଣ ଟଙ୍କାରେ ନେବେ କେମିତି ନେବେ ସବୁ ମାନେ କେଉଁ ମୋଟା ପାଇପ୍ ସରୁ ପାଇପ୍ କ'ଣ ନାଇଁ ମ ଏମିତି କେମିତି ହେବ ମୁଁ ତ ଆପଣ ଚିହ୍ନିନି ମୁଁ ଏକାଥରେ ଦେଇଦେବି ବାକିରେ ସେମିତି କିଛି କଥା ଏ କଥାକି ମୁଁ ବେପାର କରିବି ଏ ଦାନ କରିବି ଆଜ୍ଞା ନାଇଁ ଆଉ ଦେବେ ନା ଯାହାହେଲେ ନାଇଣ୍ଟି ପର୍ସେଣ୍ଟ୍ ଦେବେ କିଛି ବାକି ରଖିବାନି ଆଉ ଏତେ ବାକି ରଖି ହେବନି ମୋ ବେପାର ବୁଡ଼ିଯିବ ମୁଁ ହେଲେ ଦେଇପାରିବି ଏତେ ନାଇଁ ଆପଣ କିଛି ଦେବେ ନା କିଛି ଦେଇକି କିଛି ନେବେ ଏମିତି ବାକି ଏକାଥରେ ଦେଇ ହେବନି ମୋ ଦୋକାନ ବୁଡ଼ିଯିବ କେଉଁ କେଉଁ ଦୋକାନୀ କହୁଛନ୍ତି ବାକି ଦେଇଦେବ ବୋଲି ବୋପା ମୁଁ ହେ ବାକି ବାକି ଏ ପୁରା ଦେଇପାରବିନି ଯଦି ଅଧା ଦେବେ ଅଧା ଦେବେ ଆପଣ ମୁଁ ଅଧା ବାକିରେ ଦେବି ଆପଣଙ୍କୁ ସାହାଯ୍ୟବି ଆଉ ପୁରା ବାକିରେ ଦେଇ ହେବନି ଏଇଟା ଦୋକାନ କଥାନା ଆଉ ଏଇଟା କ'ଣ ମୋ ଘର କଥା ହୋଇଛି ହଉ ହଉ ଗୋଟେ କାମ କରନ୍ତୁ ଆପଣ ଆଗେ ଆସନ୍ତୁ ଦେଖନ୍ତୁ ପାଇପ୍ ଫାଇପ୍ ଦେଖନ୍ତୁ ଦେଖିକି ଆଗ ଆଗେ ରେଡ଼ି କରନ୍ତୁ ଦେବେ ଆଉ କିଛି ଦେଇକି କିଛି ନେବେ ସେମିତି ପୁରା ଦେଇ ହେବନି ହଁ ହଉ କାଲି ଆସନ୍ତୁ ଆଉ ସବୁବେଳେ ନେଲେ ଏମିତି ବାକି ବୁକାରେ ଦେବି ଏମିତି ଫାଷ୍ଟ୍ରୁ କ'ଣ ଗୋଟେ ବାକି କହୁଛନ୍ତି କେଜାଣି ଆ ହଉ ହଉ ତା'ହେଲେ କାଲି ସକାଳେ ଆନ୍ତୁ ମୋର ପିଲାମାନେ ଅଛନ୍ତି ଆପଣଙ୍କୁ ସବୁ ପାଇପ୍ ଦେଖାଇଦେବେ ଯେତେ ଲମ୍ବା ନେବେ ଯେତେ ଛୋଟ ନେବେ ନେଇକିି ଯିବେ ହଁ ହଁ ହଉ ହଉ ହଉ ହଉ ଆପଣ କାଲି ଆସନ୍ତୁ କଥା ହେବା ଆଉ ରଖନ୍ତୁ